ଆମର୍ ଭାଷାଟା ଓଡ଼ିଆ ଇଣ୍ଟରନେଟ୍ ଟେକ୍ନୋଲୋଜି ଭାଷାରେ ବହୁତ୍ ଭିନ୍ନ ଭିନ୍ନ ଭାଷା ହେଉଛି ସେଥିର୍ ଲାଗି ଆମର୍ ଓଡ଼ିଆ ଭାଷାଟା ନା ଆସ୍ ପାର୍ ସେଥି ଲାଗି ଆମ୍କୁ ବହୁତ୍ କଷ୍ଟ ହେଉଛି ଇଣ୍ଟରନେଟ୍ ଟେକ୍ନୋଲୋଜି ଭାଷାରେ ବହୁତ୍ ଭାଷା ଆସୁଛି ସେଥିରେ ଆମର୍ ଓଡ଼ିଆ ଭାଷାଟା କେତେବେଲେ ବି ନା ଆସ୍ବା ସେଥିର୍ ଲାଗି ବୋଲି ଆମ୍କୁ ବହୁତ୍ କଷ୍ଟ ହେଉଛି ଭିନ୍ନ ବିନ୍ନ ଭାଷାମାନେ ଆସୁଛି ଇଣ୍ଟରନେଟ୍ ଟେକ୍ନୋଲୋଜିରେ ବହୁତ୍ ପ୍ରକାରର ଭାଷା ହେଉଛି ସେଥୁ ଆମର ଓଡ଼ିଆ ଭାଷା କେତେବେଲେ ବି ନା ଆସ୍ବା ଇଣ୍ଟରନେଟ୍ ଟେକ୍ନୋଲୋଜି ଇରେ ଆମର ଓଡ଼ିଆ ଭାଷାଟା ଯଦି ଆସ୍ ତା ବେଲେ ଆମ୍କୁ ବହୁତ୍ ସୁବିଧା ହେତା ସେଥିର୍ଲାଗି ଇଣ୍ଟରନେଟ୍ ଟେକ୍ନୋଲୋଜିରେ ଆମର ଓଡ଼ିଆ ଭାଷାଟା ବିଲ୍କୁଲ୍ ନା ଆସ୍ବାର୍ ସେ ଇନ୍ ଆସ୍ତା ବେଲେ ବହୁତ୍ ବଢ଼ିଆ ହେତା ଓଡ଼ିଆ ଆମର ଭାଷାଟା ହେଉଛି ଓଡ଼ିଆ ଇଣ୍ଟରନେଟ୍ ଟେକ୍ନୋଲୋଜିରେ ଆମର ଓଡ଼ିଆ ଭାଷାଟା ଆସ୍ତା ବେଲେ ବହୁତ୍ ବଢ଼ିଆ ହେତା ଇଣ୍ଟରନେଟ୍ ଟେକ୍ନୋଲୋଜି